ଆମ ଗାଁରୁ ଯେଉଁ ଡ଼୍ରେନେଜ୍ ସିଷ୍ଟମ୍ ଅଛି ତାହା ଏକଦମ୍ ପୁରା ପୁରା ବେକାର୍ ଅଛି ଯେଉଁଟା କି ଆମର ଟିକେ ବର୍ଷା ହେଇଗଲେ ଆମର ଗାଁ ଭିତରେ ପାଣି ରହି ରହିଯାଉଛି ଘର ଭିତରେ ପାଣି ରହି ଯାଉଛି ଡ଼୍ରେନେଜ୍ ସିଷ୍ଟମ୍ ପୁରା ଫେଲ୍ ଆଉ ଯଦି ଡ଼୍ରେନେଜ୍ ସିଷ୍ଟମ୍ ଭଲ୍ କରିବାକୁ ହେଲେ ପ୍ରଥମେ ଯେଉଁ ଗାଁ ଯେଉଁ ଲୋକ ଅଛନ୍ତି ଯାହାର ରୋଡ଼ ଉପରେ ଯାହାଙ୍କର ଯେଉଁ ଘର ଅଛି ତା ମାନେ ଯେଉଁଠି ଖାଲ ଯାଗା ଅଛି ସେଇଠି ପାଣି ଯିବାପାଇଁ ରାସ୍ତା ସେଇଠି ଦରକାର ଆଉ ସେଇଠି ଯେଉଁ ଡ଼୍ରେନ୍ଗୁଡ଼ାକ ନୂଆ ସବୁ ତିଆରି ହେଲେ ଯାଇକି ସେଇଟା ଠିକ୍ ହେବ ଆଉ ସେ ବିଷୟରେ ସରପଞ୍ଚ ଆମର ଯେଉଁ ପଞ୍ଚାୟତ ଅଛି ଆମର ଯେଉଁ ଯେଉଁ ବିଭାଗ ଅଛି ସେଇଠି ଯାଇ କି ସେମାନେ ଏତିକି ଧ୍ୟାନ ଥିଲେ ଭଲ ହେବ ଆଉ ଡ଼୍ରେନେଜ୍ ସିଷ୍ଟମ୍ଟାକୁ ଭଲ କରିବାକୁ ହେଲେ ପ୍ରଥମେ ଲୋକମାନଙ୍କରୁ ସଚେତନା କରିବାକୁ ହେବ ସେ ନେଇ ଆଉ ଯେଉଁ ଯାଗାରେ ଆମର ଡ଼୍ରେନ୍ ତିଆରି ହେବ ସେ ଯାଗା ଯାହାର ବାଡ଼ି ଥିବ କିମ୍ୱା ଘର ଥିବ ତା'କୁ ପ୍ରଥମେ ଉଚ୍ଛେଦ କରି ସେ ଯାଗାରେ ଡ଼୍ରେନ୍ ତିଆରି କଲେ ଠିକ୍ ହେବ ଆଉ ଯେଉଁ ନଳକୂପଗୁଡ଼ାକ ଅଛି ତା'ର ପାଣିକୁ ହୁଏ ତ ସେଇଠି ଗୋଟେ କୂଅ ପୁରା ଖୋଳିକି ସେଇଠି ପାଣିର ଷ୍ଟୋରେଜ୍ କରିବାକୁ ହେଲେ ହେଲେ ଠିକ୍ ହେବ ନ ହେଲେ ତ ଡ୍ରେନ୍ ଡ୍ରେନ୍ ଯେଉଁ ଅଛି ତିଆରି କରିକି ଗୋଟିଏ ପୋଖରୀ ଅଛି ସେ ପୋଖରୀ ପଟକୁ ତା'କୁ ମୋଡ଼ିକି ରଖିବାକୁ ପଡ଼ିବ ଆଉ ମୁଖ୍ୟତଃ ଆମର ଯେଉଁ ଗାଁ ଅଛି ସେଇଠି ରାସ୍ତା ଓ ବହୁତ୍ କମ୍ ଓସାରିଆ ରାସ୍ତା ଅଛି ଆଉ ଟିକେ ଚଉଡ଼ା କରି କି ତା ଉପରେ ଡ଼୍ରେନେଜ୍ ଦି ସାଇଟ୍ରେ ଡ଼୍ରେନେଜ୍ ତିଆରି କଲେ ଯାଇକିରି ଭଲ ହେବ